ଭାରତରେ ରାଜନୀତି ଏବଂ ରାଜନୈତିକ ଦଳ ଗୁଡ଼ିକ ବିଷୟରେ ବିଷୟରେ ଆମେ ଅଧିକ ନ ଜାଣିଲେ ମଧ୍ୟ କମ୍ ସମ୍ ଜାଣିଛୁ କାରଣ ଆମ ଦେଶ ହେଉଛି ଗଣତନ୍ତ୍ର ଗଣତନ୍ତ୍ର ଦେଶ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ପ୍ରତ୍ୟେକ ବ୍ୟକ୍ତି ନିଜେ ନିଜକୁ ଶାସିତ କରିଥାଏ ତେଣୁ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଇଥାଏ ଭାରତ ଭାରତରେ ଭାରତରେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱାଭିମାନ କୁ ନେଇ ବଞ୍ଚିବାର ଅଧିକାର ରହିଛି ରାଜନୈତିକ ରାଜନୀତି କ୍ଷେତ୍ରରେ ରାଜନୈତିକ ଦଳରେ ଯେଉଁ ନେତାମାନେ ରହିଛନ୍ତି ସେମାନେ ଦେଶ ପାଇଁ ଅନେକ ଭଲ କାର୍ଯ୍ୟ ମଧ୍ୟ କରୁଛନ୍ତି ପିଲାମାନଙ୍କର ପଢ଼ିବାର ଆଗ୍ରହକୁ ଅଧିକ କରିବା ପାଇଁ ଓ ସେମାନଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ବିଜୁ ନବୀନ ବି ଜେ ପି ଦଳର ସଭ୍ୟ ବା ନେତା ବିଜୁ ପଟ୍ଟନାୟକ ସିଏ ବର୍ତ୍ତମାନ ପିଲାମାନଙ୍କୁ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଝିଅମାନଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରୁଛନ୍ତି ପୁଅମାନଙ୍କୁ ନଅ ହଜାର ଟଙ୍କା ପ୍ରଦାନ କରୁଛନ୍ତି ଯେଉଁ ବ୍ୟକ୍ତିମାନଙ୍କର ଘର ନାହିଁ ସେଇମାନଙ୍କୁ ବିଜୁ ପକ୍କା ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ମଧ୍ୟ ଯୋଗାଇ ଦେଉଛନ୍ତି ଓ ଯେଉଁ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବିଶେଷ କୌଣସି ରୋଗ ପାଇଁ ଅର୍ଥ ନାହିଁ ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନା ମାଧ୍ୟମରେ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛି ମୋର ପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ କାରଣ ସିଏ ଆମ ଦେଶର ଆମ ରାଜ୍ୟର ଆମ ରାଜ୍ୟ ଓଡ଼ିଶାର ଅନେକ ଅନେକ ଅଗ୍ରଗତି କରିବାରେ ଓଡ଼ିଶାକୁ ଅଗ୍ରଗତି କରିବାରେ ଲାଗିଛନ୍ତି ସମସ୍ତ ବ୍ୟକ୍ତିମାନଙ୍କୁ ସମସ୍ତ ବ୍ୟକ୍ତିମାନଙ୍କୁ ମାଗଣାରେ ଚାଉଳ ଯୋଗାଇ ଦଉଛନ୍ତି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବୀମା କାର୍ଡ଼ ସାହାଯ୍ୟରେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ଅର୍ଥ ପ୍ରଦାନ କରୁଛନ୍ତି ପିଲାମାନଙ୍କ ପଢ଼ିବା ପାଇଁ ମଧ୍ୟ ପ୍ରେରଣା ଯୋଜନା ମାଧ୍ୟମରେ ସେମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ଏମିତି ଭାବରେ ଅନେକ ଯୋଜନା ମାଧ୍ୟମରେ ମମତା ଯୋଜନା ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରୁଛନ୍ତି ଯାହା ସେମାନଙ୍କର ପିଲାମାନଙ୍କର କାମରେ ଲାଗିପାରୁଛି